ହଁ ମୁଁ ଚାରି ପାଞ୍ଚ ଦିନ ପୂର୍ବରୁ ଭୁବନରୁ ଏକ ଫେସୱାସ୍ଟେ ଆଣିଥିଲି ସେହିଟା ମୁହଁରେ ଲଗାଇବା ଦ୍ୱାରା ମୋ ମୁହଁ ଉଜ୍ଵଳ ଦେଖାଯାଉଥିଲା ଏବଂ ବ୍ରଣ କମିଯାଇ